ହଁ ହଁ ଆପଣ କିଏ କହୁଥିଲେ ଆଚ୍ଛା ଆଚ୍ଛା କ'ଣ କାମ ଥିଲା

ଆଚ୍ଛା ଆଚ୍ଛା ପ୍ରି ୱେଡ଼ିଙ୍ଗ ହବ କି ମାନେ ସୁଟ୍ ହବନା କେବଳ ଫଟୋ ଉଠାଇବେ ଆପଣ ଭିଡ଼ିଓ ଗ୍ରାଫି ୟା ଫଟୋ ଗ୍ରାଫି ଆଚ୍ଛା ଆଚ୍ଛା ତା'ହେଲେ ପ୍ରି ୱେଡ଼ିଙ୍ଗ କରିବେ ଆଉ ଆଚ୍ଛା ତା'ହେଲେ ହଁ ଏବେ ତ ଶୁଣନ୍ତୁ ବିଭିନ୍ନ ଟାଇପ୍ର ଏବେ ପ୍ରି ୱେଡ଼ିଙ୍ଗ ହେଲାଣି ମାନେ ବିଚ୍ ଟାଇପ୍ ବିଚ୍ ରହୁଛି ନହେଲେ ପୁଲ୍ରେ ସାଇଟ୍ ଗୋଟେ ଅଛି ନହେଲେ ମାନେ କୋଣାର୍କର ପଟେ ଯଦି ଆପଣ କରିପାରିବେ ପାଖ ହବ ଆପଣଙ୍କ ପାଇଁ ନହେଲେ ଆପଣଙ୍କ ଡେଷ୍ଟିନେସନ୍ ଅନୁସାରେ ମାନେ ଆପଣ ଚାହାଁନ୍ତି କେଉଁ ଜାଗାରେ ଯେଉଁ କୋଣାର୍କ ପୁରୀ ସାଇଟ୍ କହୁଛନ୍ତି ସି ବିଚ୍ ଆଉ ଇଏ ସବୁକୁ ନେଇକି ଆଚ୍ଛା ତ ନାଇଟ୍ ସୁଟ୍ ଡେ ସୁଟ୍ ନା ଓନ୍ଲି ନାଇଟ୍ ସୁଟ୍ ଗୋଟେ ଗୀତ ଏମିତି ସେମିତି ଓ ଖାଲି ଡେ ସୁଟ୍ କାହିଁ ଆପଣ ନାଇଟ୍ ସୁଟ୍ କରିବେନି ନାଇଟ୍ ସୁଟ୍ରେ ବହୁତ ସୁନ୍ଦର ସୁନ୍ଦର ଭିଡ଼ିଓ ଆସେ ମାନେ ଆମେ ଯେଉଁ କୁହନ୍ତି ନା ଓ ଫାୟାର୍ ୱାର୍କ୍ସ କରିପାରିବା ତା'ପରେ ସେ ଯେଉଁ ରଙ୍ଗୋଲି ନେଇକି ଯେଉଁ ଡିଫରେଣ୍ଟ ସୁଟ୍ ହୁଏ ସେଇଟା କରିପାରିବା ସେଥିରେ ସୁନ୍ଦର ଡେ ସୁଟ୍ ଗୁଡ଼ାକରେ ଖରା ପଡ଼ିଥାଏ ହଁ ଆମେ ସୁଟ୍ ଭଲ ସେ କରିପାରିବା ବଟ୍ ନାଇଟ୍ରେ ଫଟୋଗ୍ରାଫି ବହୁତ ଭଲ ଆସେ ଡେ ଆଉ ନାଇଟ୍ କରିବେ ଆଚ୍ଛା ତା'ହେଲେ ଆମେ ମାନେ ତ ଯିବୁ କଷ୍ଟ୍ୟୁମ୍ ଆପଣଙ୍କୁ ନିଜେ ଆଣିବେ ନା ଆମକୁ କହିଲେ ଯଦି ଆମେ ଆରେଞ୍ଜ କରିବୁ କେଉଁଠୁ ତା'ପାଇଁ ପଇସା ଲାଗିବ ଆଚ୍ଛା ଆଚ୍ଛା ସିଏ ଆଚ୍ଛା ଯେଉଁ ଯେଉଁ ଝିଅ ଯାହାର ମାନେ ଆପଣଙ୍କର ଭାଇ ଆଉ ଯେଉଁ ଭାଉଜ କି କାହାର ହେବ ଆଚ୍ଛା ଭାଇ ଭାଇଙ୍କର ଖାଲି ହବ ଭାଉଜ ବି ତ ତା' ସହିତ ରହିବେ ଅଲଗା ଏମିତି ତ ହୁଏନି ପ୍ରି ୱେଡ଼ିଙ୍ଗରେ ତ ଜଣେ କ୍ୟାମେରା ମ୍ୟାନ୍ ସମସ୍ତଙ୍କ କରେ ମାନେ ଦୁଇ ଜଣ କପଲ୍ ସୁଟ୍ ହବ ନା ସିଙ୍ଗଲ୍ ସୁଟ୍ ହେଇଥିଲେ ତ ଆମ ହଁ ବାହାଘର କେସ୍ରେ ତ ସିଏ ଅନ୍ୟ କାହାକୁ ତ ଡାକିନଥିବେ ମୋତେ ଲାଗୁଛି ହଁ ଭାଇ ଭାଉଜଙ୍କର ହବ ମୁଁ ସେଇଆ ପଚାରୁଛି ମାନେ ଭାଉଜଙ୍କର ସହିତ ଆପଣଙ୍କର ହବ ତା' ଥୀମ୍ କ'ଣ ହବ କଷ୍ଟ୍ୟୁମ୍ କ'ଣ ରହିବ ଲଙ୍ଗ ଡ୍ରେସ୍ ଗାଉନ୍ ରହିବ ନା ଏମିତି ୱେଷ୍ଟର୍ଣ୍ଣ ରଖିବେ ନା ଶାଢ଼ୀ ଆଚ୍ଛା ୱେଷ୍ଟର୍ଣ୍ଣ ଠିକ୍ ଅଛି ତ ଆମେ ଶାଢ଼ୀ ଆଉ ୱେଷ୍ଟର୍ଣ୍ଣ ରଖିବା ଆଉ ଦୁଇଟା ଥିମ୍ ଆଚ୍ଛା ତ କେତେ ମାନେ କ'ଣ କ'ଣ କରିବାକୁ ଚାଁହୁଛିନ୍ତି ସେଇ ଅନୁସାରେ ମୁଁ ରେଟ୍ଟା ଆପଣଙ୍କୁ କହିବି ଓ ଥାଉଜେଣ୍ଡ ପ୍ଲସ୍ ଫଟୋ ହଁ ଭଲ ସେ ଆପଣ ତ ଜାଣିଥିବେ ଆମ ଷ୍ଟୁଡ଼ିଓ ନମ୍ବର ୱାନ୍ ଅଛି ତ ଅବ୍ୟସ୍ଲି ଭଲ ହିଁ ରହିବ ଆପଣ ପୂରା ହଣ୍ଡ୍ରେଡ଼୍ ପରସେଣ୍ଟ ଖୁସି ହେବେ ତ କୁହନ୍ତୁ ମାନେ ଆଉ ଆଉ କ'ଣ ଫଟୋ ଭିଡ଼ିଓ ଯଦି କରିବେ ତ ମୁଁ ଓଭରାଲ୍ ଗୋଟେ ଆଇଡ଼ିଆ ଦେଉଛି ଥାଉଜେଣ୍ଡ ଫଟୋ ଆଉ ଭିଡ଼ିଓ ଦୁଇଟା ଖଣ୍ଡେ ରଖିବା ଦୁଇଟା ସଙ୍ଗରେ ଗୋଟେ ଓଡ଼ିଆ ଗୋଟେ ବଲିଉଡ଼୍ ତ ତାକୁ ରଖିଲେ ଆମେ ମିଶାଇକି ଟୋଟାଲ୍ ପଚାଶ ହଜାର ଭିତରେ ହେଇଯିବ ମୁଁ ଭାବୁଛି ନାହିଁ ନାହିଁ ଟୋଟାଲି ମାନେ ଫଟୋ ଆଉ ଇଏ ଏ ନା ହଁ ଆମେ ଦୁଇଟାକୁ ଇଏ ରଖିବା ଆଉ ଆମ ଲୋକମାନେ ବି ଯିବେ ଆଉ ଲାଇଟ୍ ସୋ ହେବ ଫାୟାର୍ ୱାର୍କ୍ସ ହବ ତ ମୋ ହିସାବରେ ସେତିକି ହଁ ପ୍ରାଇସ୍ ତ ମୁଁ ଆପଣଙ୍କୁ କହିଲି ଆପଣ ମୋତେ ଜଣାଇବେ କି କେଉଁ ଦିନ ସୁଟ୍ ହବ ସନ୍ ଡେ ୟା ହଁ ମୋତେ ପଠାଇ ଦିଅନ୍ତୁ ମୁଁ ତାକୁ ନୋଟ୍ କରିକି ଆପଣଙ୍କ ପାଖକୁ ଆମେ ସେଇ ଦିନ ଯିବୁ ଆଉ ମୁଁ ତ ଯିବିନି